ମୁଁ ଏକ ବିଦ୍ୟାଳୟକୁ ପିଲାଙ୍କ ପୋଷକ ତିଆରି କରି ଦେବା ପାଇଁ ବରାଦ ନେଇଥିଲି କିନ୍ତୁ ତାଙ୍କୁ ଦେଇଥିବା ସମୟ ମୁତାବକ ମୁଁ ପୋଷାକ ଦେଇପାରିଲି ନାହିଁ ଯାହା ଫଳରେ ମୋତେ ବହୁତ ଖରାପ ଲାଗିଥିଲା ହଁ ସିଲେଇ କରିବା ସମୟରେ ଥରେ ମୋର ଭୁଲ ହୋଇଥିଲା ଭୁଲଟି ହେଲା ପ୍ୟାଣ୍ଟ୍ କପଡ଼ାରେ ସାର୍ଟ୍ ତିଆରି କରିଦେଇଥିଲି ଯାହା ଫଳରେ ମୋତେ ପ୍ୟାଣ୍ଟ୍ କପଡ଼ା କିଣିବାକୁ ପଡ଼ିଲା ଆଉ ଥରେ ପ୍ୟାଣ୍ଟ୍ ବନାଇ ଦେଇଥିବା ଲୋକକୁ ଦେଲି